ହ୍ୟାଲୋ କ'ଣ କହିଲ ପରିବା କେତେରେ ହଁ କୁହ କ'ଣ କହିଲ ପରିବା ନେବେ ହଁ ସବୁପ୍ରକାର ପରିବା ଅଛି ଆଉ କ'ଣ କହିଲ ହ୍ୟାଲୋ ହଁ ହଁ ଆମର ସବୁ ପ୍ରକାର ପରିବା ଚାଷ ଅଛି ଆଉ ଆଉ ଅଛି କୋବି ବିଲାତି ବାଇଗଣ ଭେଣ୍ଡି ଜହ୍ନି ଆଉ ଝୁଡ଼ଙ୍ଗ ଆଉ ଯାହା ଚାହିଁବେ ଅଛି ଆଉ ବିଲାତି ପଚାଶ ଆଉ ବାଇଗଣ ସତୁରି ଆଉ ଝୁଡ଼ଙ୍ଗ ତିରିଶି ଭେଣ୍ଡି ତିରିଶି ଜହ୍ନି କୋଡ଼ିଏ ଆଉ ଅଛି ସବୁପକାର ଅଛି ଆଉ ହଁ କମ୍ ଦବା ଯଦି ନେବେ ସବୁ ପ୍ରକାର ପରିବା ଆଉ ଆମକୁ ଯେମିତି ପୋଷେଇବ ତମକୁ ଯେମିତି ପଷେଇବ ଦବା ଆଉ ହଁ କମ୍ବି ହବ ନା ନା ନା ନା ଆମର ସାର ଦିଆ ପନିପରିବା ନୁହଁ କି ଆମର ଠକା ଠକି ପନିପରିବା ନୁହଁ ଆଉ ଆମର ଭଲ ପରିବା ଆଉ ଫ୍ରେଶ୍ ପରିବା ଆସିକି ନିଜେ ଦେଖନ୍ତୁ ଆସିକି ନିଜେ ବି କିଣନ୍ତୁ ଆଉ ବହୁତ ଭଲ ଜିନିଷ ଆମେ ଆମ ଗାଁ ଲୋକ ଖାଇବେ ଆମେ ଠକିବୁ ନା ହଁ ଆସିକି ନିଜେ ଦେଖନ୍ତୁ ଆସିକି ନିଜେ ବାଛିକି ନିଅନ୍ତୁ ଭଲ ପରିବା ଆଉ କିଛି ନାଇଁ ଏଥିରେ ଠକିବାରେ ନାହିଁ ହଁ ହଁ ନେଇଯିବେ ବଡ଼ ଭୋଜି ଯଦି ଅଛି ଆସିକି ବାଛିିକି ନେଇ ଯାଆନ୍ତୁ ଆଉ ଭଲ ପରିବା ପୁରା ଏକ ନମ୍ବର୍ ପରିବା ଆଉ କୌଣସି ପରିବାକୁ ବାଛି ପାରିବେନି ଏଥିରେ ପଚା ସଢ଼ା କିଛି ନାହିଁ କି ଏଥିରେ ଠକିବାର ନାହିଁ କିଛି ଭେଜାଲ୍ ପରିବା ନାହିଁ ଆଉ ବିଷ ସାର ଏଥିରେ ବେଶୀ ଦିଆ ହଉ ନାହିଁ ହଉ ହଉ ହଉ ଆସିକି ଦେଖନ୍ତୁ ନେଇ ଯାଆନ୍ତୁ ଆଉ ନିଶ୍ଚିନ୍ତ ନେବେ କିନ୍ତୁ ଏ ପରିବା

ଏ ପରିବା ଥରେ ଖାଇଲେ ଆପଣ ନିଶ୍ଚିନ୍ତ ଭବେ ମୋ ଦୋକାନକୁ ସବୁ